ନୟାଗଡ଼ ଜିଲ୍ଲାର ଜଳବାୟୁ ବର୍ତ୍ତମାନ ମାନେ ଆଦ୍ର ଶୁଖିଲା ରହିଛି ଗ୍ରୀଷ୍ମ ମଣ୍ଡଳ ଆଦ୍ର ଶୁଖିଲା ଅଛି ସେ ଯେଉଁ ବର୍ତ୍ତମାନ ଖରା ଯୋଗୁଁ ଲୋକମାନେ ହାହାକାର ହେଉଛନ୍ତି ବହୁତ ମାନେ ଖରା ସହୁଛନ୍ତି ଓ ଫସଲ ଯେଉଁମାନେ କରିଛନ୍ତି ସେମାନଙ୍କର ବି ଚିନ୍ତା ଆମର ଏଠି ବହୁତ ମାନେ ବର୍ଷା ନଥିବାରୁ ଲୋକମାନଙ୍କର ବହୁତ ଚିନ୍ତା ଗ୍ରୀଷ୍ମ ବହୁତ ମାନେ ବହୁତ ଖରା ହେଉଛି ଲୋକମାନେ ଅସହ୍ୟ ହେଉଛନ୍ତି ଭାରି ମାନେ କଷ୍ଟ ସହୁଛନ୍ତି ଆମ ନୟାଗଡ଼ ଜଳବାୟୁ ବର୍ତ୍ତମାନ ଶୁଷ୍କ ରହିଛି ବର୍ଷା ଏପଟେ ନାହିଁ ବର୍ଷା ନଥିବାରୁ ଲୋକମାନେ ହାହାକାର ରେ ଅଛନ୍ତି ଆଉ ଶୁଖିଲା ଜଳବାୟୁ ବର୍ତ୍ତମାନ ଆଦ୍ର ଶୁଷ୍କ ଅଛି ଆଉ ଏ ଜଳବାୟୁରେ ଆଉ ସେତିକି